ମୁଁ ଆମ ବଗିଚାରେ ଅନେକ ପ୍ରକାରର ଫୁଲ ଏବଂ ଫଳ ଗଛ ଲଗାଏ ଯଥା କଦଳୀ ଗଛ ଆପେଲ୍ ଗଛ ଏବଂ ଗେଣ୍ଡୁ ଫୁଲ ଗଛ ଏବଂ ଅନେକ ପ୍ରକାରର ନାନା ରଙ୍ଗବେରଙ୍ଗୀର ଗୋଲାପ ଫୁଲ ଗଛ ଏବଂ ଏହା ଲଗେଇ ମୁଁ ସେମାନଙ୍କୁ ଡେଲି ସେମାନଙ୍କୁ ମର୍ନିଙ୍ଗ ବା ସଖାଳେ ଉଠି ପାଣି ମଧ୍ୟ ଦିଏ ଏବଂ ସେମାନଙ୍କର ଫୁଲ ଫଳ ନେଇକି ମୁଁ ମାର୍କେଟ୍ରେ ମଧ୍ୟ ବଜାରରେ ବିକେ ଆଉ କିଛି ଅର୍ଥ ମଧ୍ୟ ନିଜେ ଉପାର୍ଜନ କରେ ଆଉ ଏଥିରୁ ମୋତେ ବହୁତ ଭଲଲାଗେ ଏବଂ ଏହିପରି ଭାବରେ ମୁଁ ଅଲଗା ଅଲଗା ଋତୁ ବା ଅଲଗା ଅଲଗା ସିଜିନ୍ରେ ଅଲଗା ଅଲଗା ଗଛ ଲଗାଏ